ଗୋଟିଏ ଏମିତି ମୋର ଜୀବନରେ ଗୋଟିଏ ଘଟଣା ଘଟିଥିଲା ମୋତେ ଗୋଟିଏ ଲୋକ ମୋର ଗୋଟିଏ ସାଙ୍ଗ ବନ୍ଧୁ ମୋତେ ଆମେ ସାଙ୍ଗ ହୋଇକି ଆମେ ବିଜନେସ୍ କରୁଥିଲୁ ସେ ସାଙ୍ଗ ହୋଇକି ବିଜନେସ୍ କରୁଥିଲୁ ସେଦିନ ମୁଁ ଆମର ଗୋଟିଏ ପାର୍ଟି ପେମେଣ୍ଟ ଥିଲା ମୁଁ ଦଶହଜାର ଟଙ୍କା ଜଣଙ୍କୁ ଆମର ଦେବାର ଥିଲା ମୁଁ ଦଶହଜାର ଟଙ୍କା ନେଇକି ଗଲି ଗୋଟିଏ ଲୋକକୁ ଦେବା ପାଇଁ ଯେଉଁଟାକି ମୁଁ ଯେଉଁ ଅଫିସ୍ରୁ ବାହାରିକି ଗଲି ସେ ଯେଉଁ ଯେଉଁ ଲୋକକୁ ଦେବାର ଥିଲା ସେଠୁ ମାତ୍ର ଦୁଇ କିଲୋମିଟର ଡିଷ୍ଟାନ୍ସ ମୋ' ଅଫିସ୍ ଠାରୁ ତା' ଘରଟା ମାତ୍ର ଦୁଇ କିଲୋମିଟର ଡିଷ୍ଟାନ୍ସ କିନ୍ତୁ ମାତ୍ର ଦୁଇଶହ ମିଟର ଯାଇଛି ଦୁଇଶହ ମିଟର ଆଉ ଯାଇଛି ଯାଇକି ଦୁଇ କିଲୋମିଟର ପହଞ୍ଚିଲା ପରେ ମୁଁ ଦେଖିଲି ଯେ ମୋ' ପକେଟରେ ମୁଁ ଦଶହଜାର ଟଙ୍କା ସାଇଡ୍ ପକେଟରେ ପୂରାଇକି ନେଇଛି ସେ ଟଙ୍କାଟା ଖସି ପଡ଼ିଛି ତା' ପାଖରେ ପହଞ୍ଚିଲାବେଳକୁ ଦେଖିଲା ଆସିକି ମୋ' ପକେଟରେ ପଇସା ନାହିଁ ତାକୁ ମୁଁ କହିଲି ଆରେ ଭାଇ ମୁଁ ପଇସା ତୋତେ ଦେବାକୁ ଆସିଥିଲି କିନ୍ତୁ ବାଟରେ ପଇସାଟା ମୋର ଗଳିପଡ଼ିଲା କେଉଁଠି ପଡ଼ିଯାଇଛି କିନ୍ତୁ ସେ ଶୁଣିଲାନାହିଁ କହିଲା ନା ନା ନା ତୁ ମୋତେ ଆଜି ମୋତେ ପଇସା ଦେ ତୁ ପଇସା ଆଣିନାହୁଁ ମିଛ କହୁଛୁ ବାଟରେ କେଉଁଠି ପକାଇଦେଲୁ ମୁଁ ସେଠୁ ସାଙ୍ଗେ ସାଙ୍ଗେ ମୋର ଯିଏ ପାର୍ଟନର ଥିଲା ତାକୁ ବି ଫୋନ୍ କଲି କହିଲି ଆରେ ଭାଇ ମୁଁ ଏମିତି ପଇସା ଆଣିଥିଲି ବାଟରେ କେଉଁଠି ଗଳିପଡ଼ିଲା ସେ ସେଠୁ ମୋତେ ବି କହିଲା କହିଲା ନା ନା ନା ଆମେ ଜାଣିନାହୁଁ ପଇସା ତ ତୁମେ ତ ନେଇକି ଗଲ ତମେ ପଇସା ନେଲ ତମେ ପକାଇଲ କ'ଣ କଲ ସେଇଟା ମୁଁ ଜାଣିନାହିଁ ତୁମେ ତାକୁ ଦେବ ସେଇଠୁ ତା' ସହିତ ମୁଁ କଥାବାର୍ତ୍ତା କଲି ସେ କହିଲା ନା ନା ନା ତୁମେ ମୋତେ ଆଜି ହିଁ ପଇସା ଦେବ ତେଣୁ ମୁଁ କ'ଣ କରିବି ସେ କହିଲା ମୋତେ ଆଜି ହିଁ ପଇସା ଦରକାର ଏ କହୁଛି ମୁଁ ଆମେ ପଇସା ଦିଆହୋଇଛି ସେଇଟା ତୁମେ ସେଇଟା ମ୍ୟାନେଜ କରିବ ମୋତେ ସେ ଅଡ଼ୁଆରେ ପୂରାନାହିଁ ଲାଷ୍ଟକୁ ଯିଏ ପଇସା ପାଇବାର ଥିଲା ତାକୁ ମୁଁ ସାତଦିନ ସମୟ ନେଲି ଯେ ମୁଁ ରିକ୍ୱେଷ୍ଟ କଲି ତା' ହାତ ଧରିକି ଯେ ମୁଁ ସାତ ଦିନ ଭିତରେ ତୋତେ ପେମେଣ୍ଟ କରିବି ସେଠୁ ସାଙ୍ଗେ ସାଙ୍ଗେ ଅଫିସ୍ରୁ ଫେରିଲି ଅଫିସ୍ରୁ ଫେରିକି ମୋର ଯେଉଁ ପାର୍ଟନର ଥିଲା ଯିଏ କହିଲା ଯେ ଯାହା ସାଙ୍ଗ ହୋଇକି ପଇସା ମୁଁ ରିସିଭ୍ କରିକି ନେଲି ଯେଉଁ ଆକାଉଣ୍ଟରୁ ପଇସା ରିସିଭ୍ କରି ନେଇ ତାକୁ ଦେଲି ତାକୁ କହିଲି ମୁଁ ଦଶ ହଜାର ନେଇଛି ହଜାଇଛି ତୁ ବର୍ତ୍ତମାନ ଆଉ ଦଶ ହଜାର ଏଇଠି ନେଇଯା ମୁଁ ଦଶ ହଜାର ନେଲି ତୁ ତୁ ବି ଦଶ ହଜାର ନେ ଆଉ ସେଇଟା ଶୁଝିବା ଦାୟିତ୍ୱ ମୋର ମୁଁ ଆକାଉଣ୍ଟ ମେଣ୍ଟେନ କଲି ଏଠି ପାଖରେ ମୁଁ ଦଶହଜାର ନେଇ ଖର୍ଚ୍ଚ କରିଦେଲି ତୁ ଦଶହଜାର ନେଇ ଖର୍ଚ୍ଚ କରିଦେ ଆଉ ଯେଉଁଟା ରହିଲା ତାକୁ ଦେବା ପାଇଁ ସେଇଟା ମୁଁ ପରେ

କେଉଁ ଗୋଟିଏ ସାଙ୍ଗଠୁ ଧାର ଆଣିଲି ଧାର ଆଣିକି ମୁଁ ତାକୁ ଦୁଇ ଦିନ ଭିତରେ ପେମେଣ୍ଟ କଲି